ଏଠି କୃଷିର କିଛି ଆଦାନ ପ୍ରଦାନ ହୋଇପାରୁନି ଆମର ସବୁ ସାମଗ୍ରୀ ଏଇଠି ହିଁ ରହିଯାଉଛି ବାହାରକୁ ପ୍ରଦାନ ହୋଇପାରୁନି ସବୁ ଲେବର୍ ବି ଠିକ୍ସେ ହୋଇପାରୁନି ସବୁ ବାହାରେ ଯାଉଛନ୍ତି ବ୍ୟବସାୟ ହେଉ ଚାକିରୀ କରିବାକୁ ଯାଉଛନ୍ତି ହେରି ହେଲେ ଏଇଠି କିଛି ବି ଯୋଗଦାନ ଦେଇପାରୁନାହାନ୍ତି କର୍ମଚାରୀମାନେ ଯାଇକି ବାହାରେ କାମ କରନ୍ତି ଅନେକ ଅସୁବିଧା ହୁଏ ଏଠି ଆମଦାନୀ ବି ଭଲସେ ହୋଇପାରୁନି ଆବଶ୍ୟକତା ହ୍ରାସ ବି କରିବାକୁ ଚାହୁଁଛୁ ସେଇଟା ବି କରିପାରୁନୁ ସମ ସବୁ ବାହାରେ ଯାଇକି କାମ କରୁଛନ୍ତି ଆଉ ଏଇଠି କିଛି ହୋଇପାରୁନି ଆମର ଏଇଠି ସାମଗ୍ରୀ ସବୁ ସାମଗ୍ରୀ ଏଇଠି ହିଁ ରହିଯାଉଛି ବାହାରକୁ ପ୍ରଦାନ କରିପାରୁନୁ ଆ କୃଷି ବିକାଶ ଆଗକୁ ବଢ଼ାଇବାରେ ଆମର ଏଇଠି ହିଁ ସବୁ ଅନିଷ୍ଟ ହୋଇଯାଉଛି ବାହାରକୁ ଯାଇପାରୁନି ସେଥିପାଇଁ ବିକଶିତ କିଛି ହୋଇପାରୁନି ବି